ଆମର୍ ରୋଷେଇ କାମ୍ ତ ଆମର ମହିଲାମାନ୍ କରେ ଆଉ ରୋଷେଇ ଆମେ ମହିଲାମାନେ କର୍ସୁ ଆଉ ମହିଲାମାନେ ହିଁ କର୍ମୁଁ ଆଉ ପୁରୁଷମାନେ କେମ୍ତି କରିବେ ପୁରୁଷମାନେ ଆମେ ଯଦି ମହିଲାମାନଙ୍କୁ ଜର୍ ଆନ୍ବା କି ଦେହେ ନସି ଥିବା କାହାକି କାଣା ହେବା ଏତେବେଲେ ଯାଇକିରି ପୁରୁଷମାନେ କର୍ବି ଆମେ ମହିଲାମାନେ ହିଁ ସବୁବେଲେ ରୋଷେଇ କର୍ମୁଁ ରୋଷେଇଟା ଆମ ମହିଲାମାନଙ୍କର ଲାଗି ହି ଏ ଆମେ ସଖାଲୁ ଉଠିମୁଁ ଛେରା ଦେମୁଁ ଆଉ ଘର ଝାଡ଼ୁ କର୍ମୁଁ ରୋଷେଇ କର୍ମୁଁ ଆଉ ଆମର୍ ଘର ପରିବାର୍କେ ଖାଇବାର୍ ଲାଗି ଦେମୁଁ ଆରୁ ସବୁବେଲେ ଆମର୍ ପରିବାର୍ ଲାଗି ହିଁ କର୍ମୁଁ କେତେବେଲେ ସବୁ ଜିନିଷ୍କେ ଏନ୍ତା ରୋଷେଇ କର୍ବାର୍ ଲାଗି ପନିପରିବା ଭାତ ଦାଲି ଏଇରା ଆମେ ରୋଷେଇ କର୍ସୁଁ ଆରୁ କେତେବେଲେ ରୁଟି ଖାଇବେ ରୁଟି ବନାମୁଁ ଏନ୍ତା ରୋଷେଇମାନେ କର୍ସୁଁ ଆମର୍ ମହିଲା ଲାଗି ହିଁ ରୋଷେଇୟା ଆର୍ ମହିଲାମାନେ ହିଁ ରୋଷେଇ କର୍ମୁଁ ପୁରୁ ପୁରୁଷମାନେ ନାହିଁ